ଭାରତରେ ଆମର ବହୁତ ଲୋକପ୍ରିୟ ଖେଳ ଅଛି ତା' ମଧ୍ୟରେ ହେଲା କ୍ରିକେଟ ଫୁଟବଲ ଭଲିବଲ ହକି ଖୋଖୋ କବାଡ଼ି ମହାନ କ୍ରିକେଟରେ ବି ଅନେକ ମହାନ ମହାନ ଖେଳାଳି ଅଛନ୍ତି ତା' ମଧ୍ୟରେ ସଚିନ ତେନ୍ଦୁଲକର ସୌରଭ ଗାଙ୍ଗୁଲି କପିଲ ଦେବ ସୁନୀଲ ଗାଭାସ୍କର ବିରାଟ କୋହଲି ରୋହିତ ଶର୍ମା ରବିନ୍ଦ୍ର ଜାଡେଜା କେ ଏଲ ରାହୁଲ ଆହୁରି ଅନେକ ମହାନ ଖେଳାଳି ଅଛନ୍ତି ଭଲିବଲରେ ଅଛନ୍ତି ସୁନୀଲ ଛେତ୍ରୀ ହେଲା ଖୋଖୋରେ ଅଛନ୍ତି ଦିଲ୍ଲୀପ ତିର୍କି ମନଦୀପ ସିଂ ଆମର ଜାତୀୟ ଖେଳ ହେଉଛି ହକି ହକି କି ବହୁତ ଲୋକ ପସନ୍ଦ କରନ୍ତି ହକିରେ ମହାନ ମହାନ ବି ଖେଳାଳି ଆମ ଓଡ଼ିଶାରେ ଅଛନ୍ତି